ହଁ ମୁଁ କିଣିଥିବା ବେଡ଼ସିଟଟିର ରଙ୍ଗ ବହୁତ ଜଲ୍ଦି ଛାଡ଼ିଗଲା ଏବଂ ଅଳ୍ପ ଦିନ ଭିତରେ ସଫା କରିଲା ବେଳେ ବେଡ଼ସିଟ୍ଟି ଟିକିଏ ମଧ୍ୟ ବହୁତ କଣା କଣା ହୋଇଯାଇଥିଲା ଯାହାକି ଆଉ ବ୍ୟବହାର ଉପଯୋଗୀ ହୋଇପାରିନଥିଲା